ହଁ ମୁଁ ଭାବୁଛି କି ସ୍କ୍ରିନ୍ ଟାଇମ୍ କାରଣରୁ ଆଜିକାଲି ପିଲାମାନେ ଗେମ୍ସ ଖେଳୁନାହାନ୍ତି କାରଣ ପିଲାମାନେ ଯଦି ମୋବାଇଲ ଫୋନରେ ଅତ୍ୟଧିକ ସମୟ ଭିଡ଼ିଓ ଦେଖିବେ କିମ୍ବା ଭିଡ଼ିଓରେ ଥିବା ସମସ୍ତ ଚିତ୍ର ବିଚିତ୍ରକୁ ଦେଖି ତାଙ୍କର ସମୟକୁ ଖରାପ କରିବେ ସେମାନେ ଆଉ ଖେଳିବା ପାଇଁ ସମୟ ପାଇବେ ନାହିଁ ପିଲାମାନଙ୍କୁ ଅଧିକ ଖେଳିବା ପାଇଁ ଉତ୍ସାହିତ କରିବା ପାଇଁ ଆମେ ବହୁତ ପ୍ରକ୍ରିୟାରେ ତାଙ୍କୁ ବହୁତ ସାମଗ୍ରୀ ଯୋଗାଇ ପାରିବା ଯେମିତିକି କ୍ରିକେଟ୍ର ବ୍ୟାଟ୍ ବଲ୍ ଫୁଟବଲ୍ ଇତ୍ୟାଦି ଗୁଡ଼ିକ ଦେଇ ତାଙ୍କୁ ଖେଳିବା ପାଇଁ ଉତ୍ସାହିତ କରିବା ସେଠାରେ ଯିଏ ଭଲ ପ୍ରଦର୍ଶନ କରିବ ତାକୁ ଆମେ କିଛି ପୁରସ୍କାର ଦେଇ ଯେମିତିକି ଚକୋଲେଟ୍ କୁୁରକୁରି ବିସ୍କୁଟ ଇତ୍ୟାଦି ଦେଇ ତାଙ୍କୁ ଉତ୍ସାହିତ କରିବା ଏବଂ ତାଙ୍କୁ ଖେଳିବା ପାଇଁ ଉତ୍ସାହିତ କରିବା ଧନ୍ୟବାଦ